ଆପଣ ମାଁ ବିମଳା ରେଷ୍ଟୁରାଣ୍ଟ ରୁ କହୁଛନ୍ତି ଦେଖନ୍ତୁ ଆପଣଙ୍କ ପାଖରୁ ମୁଁ ଦୁଇ ପ୍ଲେଟ୍ ବିରିୟାନୀ ମଗାଇଥିଲି ତ ଆପଣଙ୍କ ଡେଲିଭରି ପିଲା ମତେ ମଧ୍ୟ ମତେ ଠିକ୍ ଟାଇମରେ ଦେଇକି ଯାଇଥିଲା କିନ୍ତୁ ବର୍ତ୍ତମାନ ମୁଁ ଖାଇଲା ବେଳକୁ ଖାଦ୍ୟ ଆପଣଙ୍କର ଗରମ ଅଛି କିନ୍ତୁ ଖାଇଲା ବେଳକୁ ସେଗୁଡ଼ା ବାସି ଲାଗୁଛି ପୁରା ପାଟି ମାନେ ବିକାଳି ଦଉଛି ଖାଇହଉନି ମାନେ ମା ତା ଯେଉଁ ଚିକେନ୍ ପିସ୍ ଗୁଡ଼ା ସେଡ଼ା ଟୋଟାଲ ଭିତରେ ସବୁ ଗନ୍ଧଉଛି ଫିମ୍ପି ମାରି ଯାଇଛି କ'ଣ ପାଇଁ ଆପଣ ଏମିତି ଖାଦ୍ୟ ଦଉଛନ୍ତି ଆପଣ ତାର କେମିତି କ'ଣ କରିକି ଆପଣ ଏଇଟାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ ନହେଲେ ଏମିତି ଖାଦ୍ୟ ଆଦୌ ଭଲ ନୁହଁ ଦେହ ପାଇଁ ଭଲ ଆପଣଙ୍କର ମାନେ ଇମେଜ୍ ନଷ୍ଟ ହବ ଆପଣ ଭଲ ଖାଦ୍ୟ ଦିଅନ୍ତୁ ମତେ